ଦେଖ କଥାରେ ଅଛି ଲୋକ ବାଇଦ ସହସ୍ର କୋଶ ଯେକୌଣସି ଗୋଟିଏ କଥା ହେଉ ଯଦି ଜଣଙ୍କ କାନରେ ପଡ଼ିଗଲା ଗାଁ ଗହଳି ହେଉ କି ଟାଉନ୍ ଛକ ବି ହେଉ ତାକୁ ବ୍ୟାପିବା ପାଇଁ ଆମକୁ ବେଶୀ ସମୟ ଲାଗେନି ସେଠି ହୋଡିଂ ଦରକାର ନଥାଏ କି କିଛି ବିଜ୍ଞାପିତ ଛାପିିବାର ନ ଥାଏ ତେଣୁକରି ଆମର ପାଟି ହେଉଛି ପରାମର୍ଶ ପାଇଁ ସବୁଠାରୁ ମୂଲ୍ୟବାନ ଯେକୌଣସି ବିଜ୍ଞାପିତ ଆମକୁ ଜଣେଇବା ପାଇଁ ହେଉ ଆମେ ଯଦି କିଛି ବସିକରି ପାଞ୍ଚ ଦଶଜଣକଙ୍କୁ ଲୋକଙ୍କୁ ଏକାଠି କଲେ ଗୋଟିଏ ଜାଗାରେ ବସିଲେ ସେହି ବିଷୟରେ ଆମେ ଆଲୋଚନା କରିବା ଏଇ କାମଟା ଆସିଛି ଆକୁ ଏମିତି କଲେ ହେବ ସେମିତି କଲେ ହେବ କେହି ପାଞ୍ଚ ଲୋକ ଏଥିରୁ ଉପକୃତ ହେବେ ଆମେ ଯଦି ପାଞ୍ଚ ଜଣଙ୍କ ତିରେ ବସି ପଡ଼ି ଥର ଆଲୋଚନା କରୁଛେ ନା ପାଞ୍ଚ ଦିନ ଭିତରେ ପାଞ୍ଚଶହ ଲୋକଙ୍କ ଠାରେ ସେ କଥା ପହଞ୍ଚି ଯାଇଥିବ ଅବଶ୍ୟ ଆମ ଜ୍ଞାନ ବି ଆମେ ଆମ ଗୁରୁଜନଙ୍କଠୁ ନେଉଛୁ ତାଙ୍କଠୁ ଆମେ ବି ଜାଣୁଛୁ ଆମେ ଆମ ସର୍କଲ୍ରେ ଆମେ ପାଞ୍ଚଜଣ ସାଙ୍ଗସାଥି ବସିଲୁ ଆମେ ଜାଣିଲୁ ଆମ ପାଞ୍ଚ ସାଙ୍ଗସାଥି ତାଙ୍କ ପାଞ୍ଚ ସାଙ୍ଗସାଥି ହେଉ କି ତାଙ୍କ ବନ୍ଧୁ ପରିବାର ହୁଅନ୍ତୁ କି ତାଙ୍କ ଚିହ୍ନା ପରିଚିତ ହୁଅନ୍ତୁ ଜଣାଇଲେ ତ ତା'ଠାରୁ ବିଜ୍ଞାପନଟାକୁ ପ୍ରଚାର କରିବା ପାଇଁ ଭଲ ଉପାୟ କିଛି ନାହିଁ ତା ମାଧ୍ୟମରେ ଆମେ ବହୁତ ଲୋକଙ୍କୁ ଭେଟ କରିପାରିବା ଯେଉଁଟାକି ଆମର ହେଉଛି ଗାଁ ଗହଳିରେ ବସିକରି ଗୋଟିଏ ଛୋଟ ମିଟିଂ ବା ଆଲୋଚନା ତାଦ୍ୱାରା ଆମେ ବିଜ୍ଞାପିତଟାକୁ ଆମେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବା ନାହିଁ ତ ଆମେ ବି ଯଦି ବି ଚାହିଁବା ଏବେ ଆଧୁନିକ ଯୁଗ ହେଲାଣି ପୋଷ୍ଟର୍ ଛାପୁଛେ ହୋଡ଼ିଙ୍ଗ ବାଡ଼ଉଛେ ପୋଷ୍ଟର୍ ମାଧ୍ୟମରେ ବି ହେଉ ଅଲଗା ହେଉ କାନ୍ଥ ବାଡ଼ କେଉଁଠି କଲେଜ୍ କାନ୍ଥ ହେଲା ସ୍କୁଲ୍ କାନ୍ଥ ହେଲା ଗାଁମାନଙ୍କରେ ବି ଆମେ ଯଦି ପୋଷ୍ଟର୍ ବାଡ଼ଉଛେ ବି ଲୋକମାନେ ତାକୁ କିଛି ପଢ଼ୁଛନ୍ତି ତାହା ମାଧ୍ୟମରେ ବି ଜାଣୁଛନ୍ତି ଜଣେ ଦୁଇ ଜଣେ ଯଦି ଜାଣି ବୁଝି ଯାଉଛନ୍ତି ସେ ପାଞ୍ଚଜଣକୁ କହୁଛନ୍ତି ଏମିତି ଗୋଟେ ଆସିଛି ସେମିତି ଗୋଟିଏ ହେଉଛି ଏଇଟା କରିବା ସେଇଟା କରିବାନି ତ ଭଲ ଉପାୟ ସବୁଠାରୁ ହେଉଛି ଆମର ଲୋକଙ୍କ ସହିତ ସାମ୍ନା ଟୁ ସାମ୍ନା ବସି ଆଲୋଚନା କରିବା ତା'ପରେ ଆମର ହେଲା କି ଛପା ହେଲା ପେପର୍ କି ବାଡ଼ିଆ ହେଲା କି ପୋଷ୍ଟର୍ ହେଲା